ଆମେ ଆମର ଘର ଆଖପାଖ ଅଞ୍ଚଳକୁ ସ୍ଵାଚ୍ଛ ସ୍ୱଚ୍ଛ ରଖିବା ପାଇଁ ବ୍ଲିଚିଙ୍ଗ ପାଉଡ଼ର ଇତ୍ୟାଦି ବ୍ୟବହାର କରୁ ଏବଂ ଆମର ଏଇ ଅଞ୍ଚଳରେ ଥିବା ଘର ପାର୍ଶ୍ୱରେ ଥିବା ନାଳ ନର୍ଦ୍ଦମା ଗୁଡ଼ାକୁ ସଫା ରଖିବା ପାଇଁ ଏନଏସିରେ ଯାଇ ସେଠାରେ ଦରଖାସ୍ତ କରି ପ୍ରତି ସପ୍ତାହରେ ଥରେ ସଫା ଲାଗି ଅନୁରୋଧ କରୁ ଓ ସେମାନେ ଆସି ଆମର ଏଠାରେ ସ୍ୱଚ୍ଛ ରଖିବା ଲାଗି ସବୁ କାର୍ଯ୍ୟରତ ଥାଆନ୍ତି ଆମ ଅଞ୍ଚଳର ପାର୍ଶ୍ୱରେ ଥିବା ଘର ପାର୍ଶ୍ୱରେ ଥିବା ଗଛଲତା ଗୁଡ଼ାକୁ ସଫାସଫି କରିକି ସେଠାରେ ଛିଞ୍ଚାଇ କରୁଥାଉ ଆଉ ଏଇ ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ସେଠାରେ ବିଭିନ୍ନ ପ୍ରକାର କୀଟନାଶକ ଦ୍ରବ୍ୟକୁ ମଧ୍ୟ ବ୍ୟବହାର କରୁ ଯେଉଁଥିରେ କିି ମଶା ନହେବେ ମଶାକୁ ମଶାମାନଙ୍କୁ କମ୍ କରିବା ପାଇଁ ଆମେ ମେଡ଼ିସିନ ମଧ୍ୟ ୟୁଜ୍ କରିଥାଉ